ମୁଁ ଭାରତର ଲୋକପ୍ରିୟ ଯୋଗ ହେଉଛନ୍ତି ଶ୍ରୀ ରାମଦେବ ବାବା ସେ ସେ ମତେ ବହୁତ କିଛି ପ୍ରେରଣା ଦେଇଛନ୍ତି ତାଙ୍କ ମୋ ଜୀବନରେ ତାଙ୍କର ବହୁତ ପ୍ରେରଣା ମୁଁ ପାଇଛିି ଯୋଗ କରିବାର ଯୋଗ କରିବା ତାଙ୍କ ଠୁ ମୁଁ ଶିଖିଛି ଆଉ ସେ ବହୁତ ବଢ଼ିଆ ଯୋଗ ଶିଖାଉଛନ୍ତି ଏବେ ମଧ୍ୟ କରନ୍ତି ସେ ଯୋଗ ହେଲେ ବହୁତ ଭଲ ଲାଗେ ତାଙ୍କ ଯୋଗ କ୍ଲାସ୍ ମୁଁ ଡେଲି ଟିଭିରେ ଦେଖିଥାଏ ତାଙ୍କ ସାମ୍ନାରେ କେବେ ତ ଦେଖା ହୋଇନି ହେଲେ ମୁଁ ତାଙ୍କୁ ଟିଭିରେ ଦେଖିଛି ସେ ବହୁତ ଯୋଗ ବହୁତ ଭଲ ଭାବରେ ଯୋଗ କରିଥାନ୍ତି ମୋତେ ତାଙ୍କ ଠୁ ବହୁତ କିଛି ପ୍ରେରଣା ମିଳିଛି ତ ମୁଁ ତାଙ୍କୁ ଧନ୍ୟବାଦ ଜଣାଇବି ସେ ମୋତେ ଏତିକି ପ୍ରେରଣା ମୋ ନ ମିଳିକି ବି ନ ଦେଖି ମୁଁ ତାଙ୍କୁ କେବେ ବି ବିରିିନି ହେଲେ ତାଙ୍କୁ ଦେଖିକି ମୋତେ ବହୁତ କିଛି ପ୍ରେରଣା ମିଲିଛି ତ ମୁଁ ତାଙ୍କୁ ବହୁତ ଧନ୍ୟବାଦ ଜଣାଉଛି